ଆଜ୍ଞା ପୁରୀ କେଉଁଠିକି ଯାଇଥାନ୍ତେ

କେଉଁ ଜାଗା କେଉଁ ଜାଗା ଯିବେ ଦୁଇ ହଜାରେ ଖଣ୍ଡେ ଲାଗିବ ଆଉ ଦୁଇ ହଜାର ଖଣ୍ଡେ ଲାଗିବ ଆଉ

ଦେଖନ୍ତୁ ତେଲ ରେଟ୍ ଏତେ ବଢ଼ିଲାଣି ତ ସେଥିପାଇଁ କା ଭଡ଼ା କମେଇ ପାରିବୁନୁ ଦୁଇ ହଜାର ଲାଗିବ ଆଉ ଆପଣ ସକାଳୁ ଯାଆନ୍ତୁ ସକାଳୁ ଗଲେ ସୁବିଧା ହେବ ଆଳତି ହଙ୍କା ଦେଖିବେ ଦେଖିକି ବୁଲିକି ଆସିବେ ଆଉ କୋଣାର୍କ ଯିବାକୁ ପୁରୀରୁ ଘଣ୍ଟାଟେ ଲାଗିବ ପୁରୀରୁ କୋଣାର୍କ ତିରିଶ କିଲୋମିଟର ହେବ ଯାଇକି ସକାଳେ ପୁରା ଭୋର୍ ରୁ ଯିବେ ସୂର୍ଯ୍ୟ ପୂଜା ହେବ ଆଳତି ହେବ ଦେଖିବେ ଆସିବେ ଭଗବାନଙ୍କ ଠି ଦ୍ୱିପହରେ ବାରଟା ବେଳେ ଭୋଗ ଲାଗିବ ଭୋଗ ବାହାରିଲା ବେଳକୁ ଗୋଟେ ବେଳ ହେବ ସେଇଠି ଖାଇ ପିଇକି ଆସିବେ ଆଉ ପୁରୀରେ ଜଗନ୍ନାଥ ମନ୍ଦିର ଅଛି ଲୋକନାଥ ମନ୍ଦିର ଆଉ ମାଉସୀ ମାଁ ମନ୍ଦିର ଆଉ ବାଟ ମଙ୍ଗଳା କୋଣାର୍କ ମନ୍ଦିରରେ ନବଗ୍ରହ ମନ୍ଦିର ଅଛି ସୂର୍ଯ୍ୟ ମନ୍ଦିର ଅଛି ଆଉ କେତେ ଜିନିଷ ଅଛି ଆଉ ଲୋକନାଥ ମନ୍ଦିରରେ ଶିବ ମନ୍ଦିର ଦେଖିବେ ପାର୍ବତୀ ଦେଖିବେ ଗଣେଶ କାର୍ତ୍ତିକ ଦେଖିବେ ଆଉ ହଉ ମ୍ୟାଡ଼ାମ ମୁଁ ରଖୁଛି ଆପଣ ଯିବେ କହିବେ ଫୋନ କରିକି ଆଉ